ମୁଁ ମୋ ଚୁଟି ପାଇଁ ଏକ ତେଲ କିଣିଥିଲି ଯାହାର ନାମ ଜସ୍ମିନ ତେଲ ଥିଲା ଯାହାକୁ ଲଗାଇବା ଦ୍ୱାରା ମୋର ଚୁଟି ବହୁତ ଭଲ ଦେଖାଯାଉଥିଲା ଏବଂ ବହୁତ ଭଲ ବାସନା ମଧ୍ୟ ହେଉଥିଲା